ଆମର ଓଡ଼ିଶାରେ ଗଣମାଧ୍ୟମର ସମାଜ ସମାଜ ସମାଜ ଓ ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ଆମେ ବୁଝେଇବା ବୁଝେଇବାର କାରଣ ଏଇକି ଯେ ଯେଉଁ ଲୋକମାନେ ଭୁଲ ରାସ୍ତାରେ ଯାଆନ୍ତି ବା କାମ କରିଥାନ୍ତି ତାଙ୍କୁ ଆମେ ଜନସାଧାରଣଙ୍କୁ ଆମେ ବୁଝେଇବାର ଆମର କର୍ତ୍ତବ୍ୟ କାହିଁକି ନା ଯେଉଁମାନେ ଅବୁଝା ବୁଝି ପାରୁନଥିବେ ଯେଉଁମାନେ ଭୁଲ ରାସ୍ତାକୁ ଯାଉଥିବେ

ତାଙ୍କୁ ଆମେ ଆମର ଗଣମାଧ୍ୟମରେ ଆମେ ଜନସାଧାରଣଙ୍କୁ ଏମିତି ବୁଝେଇଥାଉ ଆମର ଆମର ଏଇଟା ଶିକ୍ଷିତ କିମ୍ବା ଅବଗତ ଆମର ଆମେ ଶିକ୍ଷିତକୁ ଯାହା ଶିଖେଇଥିବୁ ତାଙ୍କୁ ଆମେ ଶିଖେଇବାକୁ ପଡ଼ିଥାଏ